ଆଗକାଳରେ ରୋଷେଇ ଚୁଲି ଦ୍ଵାରା ହଉଥିଲା ବା ଚୁଲିରେ ରୋଷେଇ କରାଯାଉଥିଲା କିନ୍ତୁ ଆଜି ଆଜିର ସମୟରେ ଲୋକେ ସିଲିଣ୍ଡର୍ ବ୍ୟବହାର କରୁଛନ୍ତି ଯାହାଫଳରେ ବିଭିନ୍ନ ପ୍ରକାରର ଦୁର୍ଘଟଣା ମଧ୍ୟ ଘଟୁଛି ଏହା ଏହାକୁ ଦୂରେଇଵା ପାଇଁ ଆମକୁ ବିଭିନ୍ନ ପ୍ରକାରର ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏହା ଏହାକୁ ଅବଲମ୍ବନ କରିବା ଦ୍ଵାରା ଲୋକମାନଙ୍କର ବା ପିଲାମାନଙ୍କର କ୍ଷତି ହୁଏ ନାହିଁ ଏବଂ ଏହାକୁ ଠିକ୍ ସମୟରେ ବନ୍ଦ କରିବା ଏବଂ ଚଳାଇବା ଜରୁରୀ ହୋଇଥାଏ ପି ଏହାକୁ ପିଲାମାନଙ୍କ ମଧ୍ୟରୁ ବା ପିଲାମାନଙ୍କ ଠାରୁ ଦୂରେଇ ରଖିବା ଉଚିତ୍ ଯାହାଫଳରେ କି ସେମାନେ ଏହାକୁ ସ୍ପର୍ଶ କରିପାରିବେ ନାହିଁ ଏବଂ ସେମାନଙ୍କ ଜୀବନ ଏବଂ ଆମମାନଙ୍କ ଜୀବନ ମଧ୍ୟ ସୁରକ୍ଷିତ ହୋଇଥାଏ ଏହାକୁ ବ୍ୟବହାର କରି ଆମେ ଆଜିକାର ଯୁଗରେ ଅଧିକରୁ ଅଧିକ ସମୟ ମଧ୍ୟ ବଞ୍ଚାଇ ପାରୁଛେ ଯାହାଫଳରେ ଲୋକେ ଠିକ୍ ସମୟରେ ଅଫିସ୍ କିମ୍ବା ଠିକ୍ ସମୟ ନିଜ ନିଜର କାମକୁ ତ୍ଵରାନ୍ୱିତ ଭାବରେ କରିପାରୁଛନ୍ତି ଏବଂ ଏହାକୁ ଆଜିକା ଯୁଗରେ ମଧ୍ୟ ବିପଦ ହୋଇଗଲାଣି ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ଉଚିତ୍ ଯଦି ଏହାକୁ ସଠିକ୍ ଭାବରେ କିମ୍ବା ନିଜର ନିଜର ସଠିକ୍ ବ୍ୟବହାର ଭିତରେ ଯଦି କୌଣସି ପ୍ରକାର ତୃଟି ହୋଇଥାଏ ତେବେ ଏହା ଦୁର୍ଘଟଣାରେ ପ୍ରାୟ ପରିଣତ ହୋଇଥାଏ